ପରବର୍ତ୍ତୀ ପିଢ଼ିକୁ ଇତିହାସ ଶିଖାଇବା ନିହାତି ଜରୁରୀ ଅଟେ କାରଣ ପିଲାମାନେ ଇତିହାସ ବିଷୟରେ ଜାଣିଲେ ହିଁ ସେମାନେ ଅବଗତ ହେବେ ଯେ ଆଗରୁ କେମିତି ଲୋକମାନେ ଇଂରେଜ ମାନେ ଶାସନ କରୁଥିଲେ ସେତେବେଳେ କେମିତି ରହୁଥିଲେ ସ୍ଵାଧୀନତା ପରେ କେମିତି ରହୁଛନ୍ତି ଏବଂ ତାଙ୍କର ଇତିହାସ ବିଷୟରେ ଜାଣିଲେ ସେମାନେ ଜାଣିପାରିବେ ଆଗରୁ କେଉଁଭଳି ଭାବରେ ଲୋକମାନେ ରହୁଥିଲେ ଏବଂ ସେମାନେ ମଧ୍ୟ ଇତିହାସକୁ ଦେଖିକି କେଉଁଭଳି ଭାବରେ ଚଳିବେ ସେମାନେ ଜାଣିବା ନିହାତି ଦରକାର